ମୋ ଓଡ଼ିଶାରେ ମେଡିକାଲ ଅଛି କ୍ଲିନିକ ଅଛି ତାପରେ ଏମ୍ବୁଲାନ୍ସ ଅଛି ସମସ୍ତ ଜିନିଷର ସାହାଯ୍ୟ ବି ଅଛି ସାହାଯ୍ୟ କରନ୍ତି ସବୁ ଜିନିଷର ସାହାଯ୍ୟର ଅଛି ତାପରେ କାହାର ବି ଦେହ ଖରାପ ହେଲେ ଆମ୍ବୁଲାନ୍ସ ଆସୁଛନ୍ତି ତାପରେ କ୍ଲିନିକ ଅଛି ମେଡିକାଲ ଅଛି ସମସ୍ତ ଜାଗାର କିଛି ଚିନ୍ତା ନାହିଁ ସବୁ ଅଛି ଆମ ଓଡ଼ିଶାରେ ସବୁ ପ୍ରକାରର ଜିନିଷ ମେଡିକାଲ ଏମ୍ବୁଲେନ୍ସ ବହୁତ ଅଛି ତାପରେ ମେଡିକାଲ ବି ଅଛି କ୍ଲିନିକ ଅଛି